ଆମେ ବହୁତ ରୋଷେଇ କରିଥାଉ ବିଭିନ୍ନ ପ୍ରକାର ରୋଷେଇ କରିଥାଉ ଯାହାକି ଭାତ ଡାଲି ଖଟା କ୍ଷୀରି ମିକ୍ସଚର୍ ତରକାରୀ ପନୀର୍ ଇତ୍ୟାଦି ଦେଉଛୁ ଶାକାହାରୀ ମାଛ ମାଂସ ଚିକେନ୍ ଇତ୍ୟାଦି ରୋଷେଇ କରିଥାଉ ଆମର ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ମାନ ରହିଛି ଏହି ପର୍ବପର୍ବାଣୀରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଇତ୍ୟାଦି କରିଥାଉ ଯାହାକି ଅନ୍ୟ ରାଜ୍ୟରେ ଏହା ନାହିଁ ଆମ ଓଡ଼ିଶାର ସଂସ୍କୃତି ପରମ୍ପରା ହେଉଛି ବହୁତ ଉଚ୍ଚକୋଟୀର ଆମର ବିଭାଘର ବ୍ରତଘର ଇତ୍ୟାଦିରେ ବିଭିନ୍ନ ସ୍ୱାଦଯୁକ୍ତ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ଆମ ଘରକୁ କୌଣସି ଅତିଥି ଆସିଲେ ଆମେ ଘରେ ଭୋଜି ଓ ନନଭେଜ୍ ଇତ୍ୟାଦି ବ୍ୟଞ୍ଜନ ପରିବେଷଣ କରିଥାଉ ଓଡ଼ିଶାବାସୀଙ୍କର ଖାଦ୍ୟପେୟ ବହୁତ ଉଚ୍ଚକୋଟୀର ଅନ୍ୟ ରାଜ୍ୟର ହେଲେ ଏହାକୁ ଖାଇଲେ ବହୁତ ବହୁତ ଆତ୍ମତୃପ୍ତି ମନେ କରନ୍ତି ଆଗ ଓଡ଼ିଶାରେ ମଧ୍ୟ ଏକ ପଖାଳ ଦିବସ ପାଳନ କରାଯାଏ ଯାହା ଫଳରେ ଏହି ପଖାଳ ଖାଇବା ଦ୍ଵାରା ବାହାର ରାଜ୍ୟରେ ଲୋକେ ଏହି ପଖାଳକୁ ବହୁତ ପସନ୍ଦ କରନ୍ତି